ହଁ କିଏ କହୁଥିଲେ ହଁ ହଁ ଆଉ ମଉସା କୁହନ୍ତୁ ହଁ ମୁଗ ଅଛି କେତେ ନେବେ ରେଟ୍ ଏବେ କିଲୋ ଅଛି ଶହେ ଟଙ୍କା ହଁ ଦେଖିବା କେତେ କ'ଣ ନେବେ କହୁନାହାନ୍ତି ହଁ ଠିକ୍ ଅଛି ଦେବା ମୁଗ ଆଉ କ'ଣ ନେବେ କହୁନାହାନ୍ତି ମୁଗ ବିରି ଅଛି ମାଣ୍ଡିଆ ଅଛି ବିରି କ୍ଵିଣ୍ଟାଲ୍ ଆସିବ ବାରଶହ ଟଙ୍କା ଆସିବ ଆଉ

ହଉ ଠିକ୍ ଅଛି କେତେ ନବେ ହଉ ଠିକ୍ ଅଛି ଯେତିକି ନେବେ ସେହି ଅନୁସାରେ ରେଟ୍ କରିବା ଆଉ କ'ଣ କେବେ ଆସୁଛନ୍ତି ହଉ ଠିକ୍ ଅଛି ଆସିଲେ ଆଉ କ'ଣ ନେବାର ଅଛି କି ହଁ ଅଛି କ୍ଵିଣ୍ଟାଲ୍ ସେ ପନ୍ଦରଶହ ଆସିବ ଅ ହ କୋଳଥ ଆସିବ ପନ୍ଦରଶହ ଦୁଇ ହଜାର ଭିତରେ ଆସିବ ଆଉ ହଉ ତୁମେ ନିଅ ନେଲେ ଠିକ୍ ରେଟ୍ ଦିଆଯିବ ଆଉ ନା ନା ଠିକ୍ ଅଛି ଠିକ୍ ରେଟ୍ ଲଗାହେବ ହଉ ଦଉ ମୁଁ କେତେ ନେବ କେତେ କ'ଣ ନେବ ଫାଇନାଲ୍ କର ଅଛି ଗାଡ଼ି ତୁମର ନା ମୋର କେଉଁ ମୋ ଗାଡ଼ିରେ ନେବ ନା ତୁମ ଗାଡ଼ିରେ ନେବ ଆଣିବ ମୋ ଗାଡ଼ି ନେଲେ ଅଧିକ ଭଡ଼ା ଟିକିଏ ପଡ଼ିବ ଭଡ଼ାଟା ଲଗେଇବି ନା ହଁ ହଉ ଠିକ୍ ଅଛି ଆଉ ମୂଲିଆ ଖର୍ଚ୍ଚ ଲୋଡ଼୍ ଅନ୍ଲୋଡ଼୍ ଏଇଟା ନାହିଁ କଥା ଛିଡ଼ାହେବ ନା ନ ଛିଡ଼େଇଲେ କେମିତି କ'ଣ କରିବା ଲୋଡ଼୍ଟା ତୁମେ କର ଆମର ଲୋଡ଼୍ଟା ତୁମର ଅନ୍ଲୋଡ଼୍ଟା ଆଉ କ'ଣ ଆଉ ମୂଲିଆ ତ ତୁମର ଲୋଡ଼୍ଟା ପଡ଼ିବ ପାଞ୍ଚ ଟଙ୍କା ଗାଡ଼ି ଆସିବ ଆମର ଏଇଠୁ ତ ଚାରି ପାଞ୍ଚ କିଲୋମିଟର୍ ଆସିବ ହଁ ଠିକ୍ ଅଛି ହଉ ଠିକ୍ ଅଛି ଆଉ ସେଇଆ କରିବା ଆଉ କ'ଣ ହଁ ହଁ ହଉ ହଉ ଠିକ୍ ଅଛି ହଉ ରଖୁଛି ତା'ହେଲେ